ହଁ ନମସ୍କାର

ହଁ କୁହନ୍ତୁ ନବରଙ୍ଗପୁର ମାନେ ମହାଲଲିରୁ ଆସିଚି ଏଠି ରହୁଚି ଆରି

ଏବେ ଶାଲ ମାନେ ଭଲ ଭଲ ଇଏଯାକ ଅଛି ଆମର ରେଷ୍ଟୁରାଣ୍ଟ ଇଏଯାକ ହୋଟେଲ ଫଟେଲ୍ରେ ଅନୁଛନ୍ତି ଆଉ ଭଲ ଦଉଛନ୍ତି ବାକି ପ୍ଲେଟ୍ ନଉଛନ୍ତି ୱାନ୍ ଟ୍ୱଣ୍ଟି

ହଁ ବେଶୀ ପସନ୍ଦ ଅଧିକାଂଶ ନାହିଁ ପ୍ରାୟତଃ ନାଇଁକି ବିରିୟାନୀଟା ବେଶୀ ଖାଉଛନ୍ତି ଆମର ଗୋଟେ ହୋଟେଲ୍ ଅଛି ପ୍ରସେସ ମାନେ ଜିରା ଧନିଆ ଆଉ ସିଠି ସେ ବିରିୟାନୀ ଭାତରେ କଲର୍ ମଧ୍ୟ ଟିକେ ସିଠି ଇଏ ହବ ଆଉ ସେ ଭାତକୁ ଫ୍ରାଇ କରିକିନା ବିରିୟାନୀ ହିସାବରେ ତାଙ୍କୁ ଦିଆହଉଚି ଆଉ ଟେଷ୍ଟ ମଧ୍ୟ ଭଲ ରହୁଛି ଖାଉଛନ୍ତି ଲୋକ ବେଶୀ ଅ ଅଧିକାଂଶରେ ଆଉ ସବୁ ମୋର ହୋଟେଲରେ ସବୁ ଆସଛନ୍ତି ବୁଜି ପାର୍ଲ ନେଇ ହେଲାଣି ଦଶ ବର୍ଷ ହେଲାଣି ହଁ ହଁ ଫ୍ୟାମିଲି ସବୁ ଆସିଛନ୍ତି ପରିବେଶ ବହୁତ ସୁନ୍ଦର କ'ଣ ପାଇଁ ବୋଲେ ଜଙ୍ଗଲ ବେଶୀ ନଦୀ ନାଳ ପାହାଡ଼ ପର୍ବତ ଯାକ ମାନେ ଭଲ ଭଲ ଭଲ ପାର୍କ ମଧ୍ୟ ଅଛି ବୁଝିପାରିଲ କି ନାଇ ଆଉ ବହୁତ ଆନନ୍ଦରେ ହଁ ହଁ ହଁ ବେଶୀ ବାହାରଠୁ ଯିଏ ଆସୁଛନ୍ତି ତାଙ୍କେ ବେଶୀ ପସନ୍ଦ କରୁଛନ୍ତି କ'ଣ ପାଇଁ ବୋଲେ ଭଲ ଭଲ ଜିନିଷ ଜାକ ବି ଦେଖିପାରୁଛନ୍ତି ଆଉ ଖାଇବା ଜିନିଷ ଯାକ ବି ଭଲ ଇଏ ମିଳୁଚି ଆଉ ହଁ ନାଇଟ୍ ବସମ ଆସିଥିବେ ଡେ ବସମ ଏମିତି ଆମର ମିଶା କଣ୍ଟାକ୍ଟ ଅଛି ତାଙ୍କେ ଫୋନ କରିବେ ଆମେ ପାର୍ସଲ ଫାର୍ସେଲ ମଧ୍ୟ ଦଉଚୁ ବିରିୟାନୀ ଫରିୟାନୀ ନେଇଦଉଚୁ ଆମର ପିଲା ନେଇଦେବେ ଆଉ ନାଇଁ କିଛି ଅସୁବିଧା ନାଇଁ କ'ଣ କ'ଣ କ'ଣ କ'ଣ ଲେଖବେ କିଛିଟି ନାଇଁ ନାଇଁ କ'ଣ କ'ଣ ଲେଖବ ଆପଣ

ହଁ ହଁ ବାକି ଆମର ଉପରେ କିଛି ଅସୁବିଧା ନାଇଁ ପରା ଅ ହ ସେଇଟା ହେ ଏକା ସବୁ ପଚାରିକି କରଲେ ଭଲ କି ନାଇଁ ହଉ ହଉ ହଁ ହଉ ଧନ୍ୟବାଦ